ହେଲୋ ହଁ ଆରେ ସନ୍ଧ୍ୟା କହୁଥିଲ କି ହଁ ଏଇ ଗାଁର ଏମିତି ରାସ୍ତା ଘାଟ ସବୁ ଏମିତି ହେଇଛି ଆଉ ପିଲାମାନେ ସବୁ ଗାଁରେ ଚାଲ ବୁଲା କରିବାକୁ ବହୁତୁ ଅସୁବିଧା ହେଉଛି କେମିତି କ'ଣ କରିବାରେ ହୁଁ ଆଉ ନ ଗଲେ ତ ବଡ଼ ଅସୁବିଧା ନ କଲେ ତ ଭାରି ଅସୁବିଧା ହେବ ଆଉ ହୁଁ ହୁଁ ହୁଁ ଆଉ ସ୍ତ୍ରୀ ଲୋକମାନେ ଅଛନ୍ତି ସବୁ କାମ ଦାମକୁ ଯାଉଛନ୍ତି ହଡ଼ବଡ଼ରେ ଆସିଲା ବେଳକୁ କାର୍ ସ୍କୁଟି ଫୁଟି ଚାଲିଲା ଗାଡ଼ି ଚାଲିଲା ସବୁ ଆଉ ହସ୍ପିଟାଲ୍ ଫସ୍ପିଟାଲରେ ଗାଁ ରୁ ବହୁତ ଦୂର ହୋଇଯାଉଛି ଆଉ ତାପରେ ଆମର ଇଲେକ୍ସନ୍ ଫିଲେକ୍ସନ ବି ସରିଗଲା କାଇଁ କୌଣସି କିଏ ଆଉ ମନ ଧ୍ୟାନ ଦେଉନାହାନ୍ତି ଆଉ କେମିତି କ'ଣ ହଁ ସମସ୍ତଙ୍କୁ ଡାକିଲେ କେଉଁ ଟାଇମ୍ରେ ଡାକିଲେ ମିଟିଙ୍ଗ୍ଟା ବସେଇଲେ ହେବ ଆଉ ଏ ସବୁ କାମ ଆମେ ତ ନ କଲେ ତ ହେବନି ନା ହୁଁ ମୁଁ କ'ଣ ଭାବୁଛି ଏଇ ସ୍ତ୍ରୀ ଲୋକମାନଙ୍କୁ ଆଗ ପରାମର୍ଶ ସେମାନଙ୍କ ଠାରୁ ନେଲେ ଭଲ ହୁଅନ୍ତା ସେମାନେ କ'ଣ କି ସେମାନେ ବେଶୀ ଚଳୁଛନ୍ତି ଗାଁରେ ଆଉ ଲୋକମାନେ ହୁଁ ହଁ ହଁ ସେମାନେ ଲୋକମାନେ କ'ଣ ସେମାନେ ବାହାରକୁ କାମ କରିବାକୁ ପଳେଇଯାଉଛନ୍ତି ଆଉ ସେ ତ ସ୍ତ୍ରୀ ଲୋକମାନେ ହିଁ ରହୁଛନ୍ତି ନା ଘରେ ଗାଁରେ ଆଉ ସ୍କୁଲ୍ ପତ୍ର ହେଲେ ବି ଯିବାକୁ ଆମ ପିଲାମାନଙ୍କର ଅସୁବିଧା ହେଉଛି ଆଉ ନଦୀ ପାର କରିକି ଯିବାକୁ ପଡ଼ୁଛି ତ ଆମ ଗାଁରେ କ'ଣ କି ଆମ ଗାଁରେ ଏସବୁ ସୁବିଧା ଥିଲେ ଆମ ପିଲାମାନେ ଆଉ ଟିକେ ଭଲ ପଢ଼ନ୍ତେ ଆମର ଯେଉଁ ଏତେ ଦୂରକୁ ମେଡିକାଲ୍ ପାଇଁ ଯିବାକୁ ପଡ଼ୁଛି ଆମର ଏଇଠି ଆମ ଚିକିତ୍ସା ହେଇପାରନ୍ତେ ନା ଆଉ ବେଶୀ ଦୂରକୁ ଯିବାକୁ ପଡ଼ିଲେ ମେଡିକାଲକୁ ଗଲା ବେଳକୁ ହୁଁ କ'ଣ ହେଉଛି ନା ଜଣେ ଜଣେ କାମ ଅସୁବିଧା ପଡ଼ିଲା ବେଳକୁ ଜଣେ କାମ ବନ୍ଦ କରୁଛି ତାପରେ ସିଏ ଯାଇକି ତା ଛୁଆକୁ କି ତା ସ୍ତ୍ରୀକୁ ମେଡିକାଲ ନେଇକି ଯାଉଛି ଆଉ ତ ହୁଁ ପାଖରେ ଥିଲେ ସୁବିଧା ଆଉ ପଢ଼ାପଢ଼ି ପାଇଁ ସେଇଠି ବର୍ଷା ଦିନ ପଳେଇ ଆସିଲା ଛୁଆମାନେ କେହି ଆଉ ଯାଇପାରିବେନି ଗାଁ ର ଭଲ ମନ୍ଦ ଏଇଟା ପାଇଁ ସମସ୍ତେ ଧ୍ୟାନ ଦେଲେ ହେବନା ନ ଧ୍ୟାନ ଦେଲେ କେମିତି ହେବ ଯେ

ଯିଏ ଯାହା କାମରେ ଖାଲି ପଳେଇଯାଉଛନ୍ତି ଆଉ ଏ ସବୁ କାମ ମାନେ କରିବ କିଏ କହୁନ ରହୁଛନ୍ତି ନାଇଁ ଗାଁରେ ଯୋଉ ରହୁଛନ୍ତି ଗାଁର ମେମ୍ବର୍ ଯିଏ ଆମେ ଏ ସବୁ ଧ୍ୟାନ ଦେଲେ ହେବ ନା ହଉ ଠିକ୍ ଅଛି ତାହେଲେ ମିଟିଙ୍ଗ୍ କରିକି କଥା ହେବା ହେଲା